ଆଜିକାଲି ପ୍ରାୟ ଖବରକାଗଜରେ ପର୍ଯ୍ୟାପ୍ତ କଭରେଜ ପାଉ ନାହିଁ ଯଦ୍ୱାରା ଲୋକମାନେ ବହୁତ ଉପକୃତ ହୋଇପାରୁନାହାନ୍ତି କାରଣ ବହୁତ ଉପକୃତ ଜିନିଷ ଯାକୁ ଖବର କାଗଜରେ ଉଠା ଯାଉଛି ଉପର ଉପର ରାଜନୈତିକ ପ୍ରେସର ଯୋଗୁ କା ମିଡ଼ିଆବାଲାକୁ କିଣିଦଉଛନ୍ତି କିଣିଦଛନ୍ତି ବହୁତ ମୂଲ୍ୟ ଦେଇ କିଣି ଦଉଛନ୍ତି ସେଥିପାଇଁ ଉଚିତ ଖବର ଲୋକ ଜାଣିବାକୁ ଇଚ୍ଛା ଇଚ୍ଛା କଲେ କଲେ ମଧ୍ୟ ଉଚିତ ଖବର ପାଇପାରୁନାହାନ୍ତି ସେଥିପାଇଁ ମୁଁ ଭାବଛି ଯେ ଖବର ଯୋଗୁକୁ ରାଜନୀତି ସମ୍ପ୍ରଦ କରାଯାଉ ନାହିଁ ଆଉ ଖବର କାର୍ଯ୍ୟ ହେଉଛି ସବୁ ସବୁଠୁ ଉପକୃତ ଜିନିଷ ଯଦ୍ୱାରା ପୃଥିବୀରେ ଯେଉଁଠୁ ଯିଏ ଯେକୌଣସି ଜାଗାରେ ଥିଲେ ବି ଥିଲେ ବି ଖବର ପଢ଼ିକିରି ଖବର ସଂଗ୍ରହ କରିପାରୁଛନ୍ତି ଯଦ୍ୱାରା କେଉଁଠୁ କ'ଣ ହେଲା କ'ଣ ଅସୁବିଧା ହେଲା କେଉଁଠୁ ଏକ୍ସିଡେଣ୍ଟ ହେଲା କେଉଁ ଦୁର୍ଘଟଣା ହେଲା କେଉଁଠୁ ନଷ୍ଟ ହେଲା କେଉଁ ଜିନିଷ ବନାଇବା ବାତ୍ୟା ମରୁଡ଼ି ସବୁ ଜିନିଷ ଖବର ଜାଣିପାରେ ଜାଣିପାରୁ ଲୋକ ଭଲ ପାଉଛନ୍ତି ସେଥିପାଇଁ ଖବରକାଗଜକୁ ମୁଁ ତ କହୁଛି ଯେ ଆଇନ ଉଲଂଘନ କରନ୍ତୁ ନାହିଁ ଯଦ୍ୱାରା ଲୋକ ହଇରାଣ ହଇରାଣ ହଉଛନ୍ତି